ଆଜିକାଲି ପୁରୁଣା ଗୀତ ଶୁଣିବାକୁ ଅଧିକାଂଶ ଲୋକ ଭଲ ପାଆନ୍ତି କିନ୍ତୁ ପୁରୁଣା ଗୀତରେ ଯେଉଁ ସବୁ ସ୍ମୃତି ଗୁଡ଼ିକ ରହିଅଛି ତାକୁ ଭୁଲିବାକୁ ଭୁଲି ହୁଏ ନାହିଁ ଏବଂ ଆଜିର ଗୀତ ମଧ୍ୟରେ ଫରକ୍ ମଧ୍ୟ ବହୁତ ରହିଛି ଆଜିକାର ଆଜିକାଲିର ଗୀତ ଗୁଡ଼ିକ ମଧ୍ୟରେ କିଛି ଶିକ୍ଷଣ ନଥାଏ କିନ୍ତୁ ପୁରୁଣା ଗୀତ ଗୁଡ଼ିକରେ ଶିକ୍ଷା ଶିକ୍ଷାଥାଏ ଏବଂ ସେ ପୁରୁଣା ଗୀତଗୁଡ଼ିକ ମଧ୍ୟରୁ ବହୁତ କିଛି ଶିଖିବାକୁ ମିଳିଥାଏ ଏବଂ ଆଜିର କାଲିର ଗୀତ ଗୀତରେ କିଛି ଫରକ ନଥାଏ ତାର ମାନେ ମଧ୍ୟ କିଛି ନଥାଏ ତେଣୁ ପୁରୁଣା ଗୀତ ଗୁଡ଼ିକୁ କ ହ ଶୁଣିବା ଆଉ ଯେତେ ଏବଂ ପୁରୁଣା ଗୀତ ଗୁଡ଼ିକରେ ବହୁତ ଶିକ୍ଷଣ ଜିନିଷ ମଧ୍ୟ ଥାଏ ଏବଂ ଭଲ ଭଲ କଥା ଜାଣିବା ପାଇଁ ଶିକ୍ଷା ମିଳିଥାଏ କିନ୍ତୁ ନୂଆଗୀତ ମଧ୍ୟରେ ଫରକ ହେଉଛି ତାହାର କିଛି ତାର କିଛି ନାଁ ନାହିଁକି ତା କୌଣସି ଫରକ ନଥାଏ ଏବଂ ତାକୁ ଆଜିକାର ଆଜିକାଲି ପୁଅ ଝିଅମାନଙ୍କୁ କିଛି ନଥାଏ ଏବଂ ପୁରୁଣା ଗୀତ ଶୁଣିବାରେ ବହୁତ ଆନନ୍ଦ ମଧ୍ୟ ଲାଗିଥାଏ ଏବଂ ଗୀତ ଶୁଣିବାରେ ବହୁତ ଭଲ ପାଆନ୍ତି ପୁରୁଣା ଗୀତରେ ଶୁଣିବା ପାଇଁ ଓ ଆଗକାଳର ବୁଢ଼ା ଓ ବୁଢ଼ୀମାନେ ବହୁତ ଭଲ ପାଆନ୍ତି ଏବଂ ଗୀତ ମଧ୍ୟ ଶୁଣିଥାନ୍ତି ସେଥିପାଇଁ ଆଜିର ଗୀତ ମଧ୍ୟରେ ବାସ୍ କିଛି ଫରକ ନଥାଏ କି ଫରକ କିଛି ମାନେ ନଥାଏ ପୁରୁଣା ଗୀତ ଶୁଣି ବହୁତ ଭଲ ପାଆନ୍ତି ବହୁ ସଂଖ୍ୟାରେ ଏବଂ ତାହା ମଧ୍ୟ ଉତ୍ସାହିତ କରାଇଥାଏ

ଆଜିକାଲିର ଗୀତ ମଧ୍ୟରେ ସେପରି କିଛି ନଥାଏ ଏବଂ କିଛି ଶିଖିବାର ମଧ୍ୟ ନଥାଏ

ଏହା ପୁରୁଣା ଗୀତରେ ଏ ପୁରୁଣା ଦିନର ସ୍ମୃତି ଗୁଡ଼ିକ ମଧ୍ୟ ରହିଥାଏ ପୁରୁଣା ଗୀତ ଗୁଡ଼ିକରେ ବହୁତ ଶିକ୍ଷା ଏବଂ ଏବଂ ଭଲ ଗୀତସବୁ କୁ ଶିଖିଥାନ୍ତି ଏବଂ ଏଥିମଧ୍ୟରୁ ବହୁ ପ୍ରକାରର ର ଶିକ୍ଷା ମଧ୍ୟ ଶିଖିଥାନ୍ତି ସେଥିପାଇଁ ପୁରୁଣା ଗୀତ ଶିଖିବା ଶୁଣିବା ବହୁତ ଭଲ କିନ୍ତୁ ଆଜିର ଗୀତରେ କୌଣସି ପ୍ରକାରର ମହତ୍ତ୍ୱ ନଥାଏ କିନ୍ତୁ ପୁରୁଣା ଗୀତରେ ମହତ୍ତ୍ୱ ମଧ୍ୟ ଥାଏ